ମୋ ଭଉଣୀ ବାହାଘର ଥିଲା ତ କିଛି କପଡ଼ା କାଟି ଦେବେ କି ଦରକାର ନିହାତି କ'ଣ କପଡ଼ା ମାନେ ଏଇ ଲେହେଙ୍ଗା ତଳଟା ସିଲେଇ ମରା ହେବ ଆଉ ଲେହେଙ୍ଗାର ଉପରଟା ଟିକେ ଟାଇଟ୍ ମରା ହେବ ଆଉ କିଛି ବ୍ଲାଉଜ୍ ମାନେ କିଛି ଅଲଗା ବ୍ଲାଉଜ୍ କାଟିକି ସେଇଆକୁ କାଟିକି ମାନେ କଟା ସରିଛି ତ ସେଇ ଗୁଡ଼ା ହୁକ୍ ଟିକେ ଫିଟିଙ୍ଗ୍ ମାନେ ଠିକ୍ସେ ହେଇ ନାହିଁ ତ ସେଥିପାଇଁ ତମେ ଭଲ କାଟ ନା ସେଥିପାଇଁ କହୁଥିଲି ଆଉ ଆଉ କିଛି ମାନେ କି ବି କିଣା ଜିନଷ ଗୁଡ଼ା ଠିକ୍ ଟାଇଟ୍ କରାହେବ ଫିଟିଙ୍ଗ୍ କରାହେବ ଆଉ ମାନେ ଟାଇମ୍ଟା ବାହାର କରନ୍ତୁ ଟିକେ ମାନେ ଅର୍ଜେଣ୍ଟ୍ ଦରକାର୍ ନା ସେଥିପାଇଁ କହୁଥିଲି କେତେ ତାରିଖ ମାନେ ଏଇ କାଲି ଆଜି ହେଲା ଷୋହଳ ତାରିଖ ତ ପଚିଶ ତାରିଖ ବାହାଘର ଏତିକି କମ୍ ଟାଇମ୍ ଅଛି ନା ତ କିସ କରିମି ସେଇଟା କାମ ହେଇଥିଲେ ଭଲ ହେଇଥାନ୍ତା ତ ଆ ତମେ ଭଲ୍ କାଟି ଦିଅ ନା ସେଥିପାଇଁ କହୁଥିଲି ବ୍ଲାଉଜ୍ ଅଛି ସାତଟା ଖଣ୍ଡେ

ହୁଁ ହଁ ଟଙ୍କା କଥା କିଛି କହୁନାହିଁ ମୁଁ କହୁଛି ଯେ ଟାଇମ୍ରୁ ଠିକ୍ ଜିନିଷଟା ଠିକ୍ ଟାଇମ୍ରେ ମିଳିଯିବା ଦରକାର ହେଇଯିବ ତ ଥ୍ୟାଙ୍କ୍ ୟୁ ଥ୍ୟାଙ୍କ୍ ୟୁ ତ ମାନେ ଥ୍ୟାଙ୍କ୍ ୟୁ ଏତିକି କହିଥିବାରୁ ଭଲ କାଟିଦେବେ ଭଲ୍ ସେ ତ ଯାହା ହେଲେ ବି ବାହାଘର ନା ନା ନେଇଯିବି ନେଇଯିବି ଦରକାର୍ ହେବ ଅର୍ଜେଣ୍ଟ୍ ଦରକାର୍ ତ ନେଇଯିବି ହଉ ହଉ ହଉ ନେଇକି ଆସୁଛି ଆ କାଲି ଯେମିତି ନେଇକି ହେଲେ ଯିବି ତ ଆଜି ଏବେ ମୁଁ ଅଲଗା ଜାଗାରେ ଟିକେ ଅଛି ସକାଳେ ନେଇକି ଦେଇଦେବି

ହଉ ହଉ ହଉ ହଉ ରହିଲି